ରେଡ଼ିଓ ଷ୍ଟେସନରେ ପ୍ରିୟ ପ୍ରୋଗ୍ରାମ ହେଉଛି ଆର୍ ଜେ ଙ୍କ ସହ ବଲିଉଡ଼ ସଙ୍ଗୀତ ଏହିଥିରେ ଆମେ ବଲିଉଡ଼ ଷ୍ଟାର ମାନଙ୍କର କିଛି କଥା ଜାଣିପାରୁ ସେମାନଙ୍କ ସେମାନେ କଣ କରନ୍ତି କିଛି ସେମାନଙ୍କ ବିଷୟରେ ଆମେ କିଛି ଜାଣିପାରୁ ତା ସହିତ ବିଭିନ୍ନ ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ନୂଆ ନୂଆ ବଲିଉଡ଼ ମ୍ୟୁଜିକ ଭଲ ଭଲ ସୁନ୍ଦର ସୁନ୍ଦର ସଙ୍ଗୀତ ଏହା ଶୁଣିପାରୁ ଆଉ ବଲିଉଡ଼ ୟେ ବଲିଉଡ଼ ଷ୍ଟାର ମାନଙ୍କ ସହିତ କଥା କଥାରେ ସେମାନେ ନିଜର ନୂଆ ନୂଆ ଫିଲ୍ମ ବିଷୟରେ କିଛି କୁହନ୍ତି ଆମେ ସେ ଫିଲ୍ମ ବିଷୟରେ ମଧ୍ୟ କିଛି ଜାଣିପାରୁ କିମ୍ବା ତାଙ୍କ ଆଗକୁ ଆସୁଥିବା ତାଙ୍କ ନୂଆ କିଛି ଆସୁଥିବା କିଛି ଫିଲ୍ମ କିମ୍ବା ନୂଆ କିଛି ଆସୁ ଗୀତ ଏହିସବୁ ବିଷୟରେ ମଧ୍ୟ ଆମେ ଜାଣିପାରୁ ଆଉ ବଲିଉଡ଼ ଷ୍ଟାର ମାନଙ୍କର କିଛି କଥା ଯେମିତି ପିଲାଦିନ କଥା କିମ୍ବା ସେମାନଙ୍କ ସାଙ୍ଗସାଥି କଥା ସେହି ବିଷୟରେ ବି ଆମେ କିଛି ଜାଣିପାରୁ ସେଥିପାଇଁ ମୋତେ ଆର୍ ଜେ ଙ୍କ ବଲିଉଡ଼ ସଙ୍ଗୀତ ଭଲ ଲାଗେ କାହିଁକି ତା ସହିତ ଆମେ ଗୀତ ବି ଶୁଣିପାରୁ